ବଉଦ୍ଧ ଜିଲ୍ଲାରେ ଉପଲବ୍ଧ ସ୍ଥାନୀୟ ବିକଳ୍ପ ଉପଲବ୍ଧ ହେଉଛି ଏଠାରେ ବହୁମାତ୍ରାରେ ବସ୍ ଘରୋଇ ବସ୍ ଚାଲିଛି ଓଏସ୍ଆରଟିସି ବସ୍ ବହୁମାତ୍ରାରେ ସୁବିଧା ରହିଛି ଏଠାରେ ମଧ୍ୟ ସାଇକେଲ ଅଟୋ କାର ବୋଲେରୋ ଟ୍ରାକ୍ଟର ବାଇକର ସୁବିଧା ରହିଛି ଯାହାଦ୍ଵାରା ଲୋକଙ୍କର ଦୈନନ୍ଦିନ ଜୀବନକୁ ପରିବହନ ଦ୍ଵାରା ସୁବିଧା ଯୋଗାଇ ଦେଇଛି ଯେମିତି ଲୋକମାନେ ଆଗୁରୁ ଚାଲିକରି ଯାଉଥିଲେ ପରିବହନ ବ୍ୟବସ୍ଥା ହେବା ଯୋଗୁଁ ଅତି ସହଜରେ ଲୋକମାନେ ସବୁ ଆଡ଼େ ଯାଇ ଆସି ପାରୁଛନ୍ତି